ଓଡ଼ିଆରେ କହିବା ପାଇଁ ଓ ଲେଖିବା ପାଇଁ ମୋତେ ଛୋଟ ବେଳେ ବହୁତ ଅସୁବିଧା ହେଉଥାଏ ଓ ଲେଖିବା ପାଇଁ ପ୍ରୋବ୍ଲେମ୍ ଆଉ କହିବା ପାଇଁ ମଧ୍ୟ ବହୁତ ପ୍ରୋବ୍ଲେମ୍ ହେଉଥାଏ ଏବେ ମୁଁ ବଡ ହୋଇଗଲିଣି ଆଉ ସବୁ କିଛି ଠିକ୍ ହେଉଛି ଆଉ ଲେଖିବାରେ ମଧ୍ୟ କିଛି ଅସୁବିଧା ହେଉ ନାହିଁ ଆଉ କହିବାରେ ମଧ୍ୟ କିଛି ଅସୁବିଧା ହେଉନାହିଁ